ଟେଲିଭିଜନ୍ ର ମୋର ସବୁଠୁ ପ୍ରିୟ ଧାରାବାହିକ ଶୋ ହେଲା ମହାଭାରତ କାହିଁକିନା ମହାଭାରତ ମୋତେ ଭଲ ଲାଗିବାର କାରଣ ମୋତେ ପୌରାଣିକ କଥା ଜାଣିବାକୁ ଶୁଣିବାକୁ ମୋତେ ବହୁତ ଇଚ୍ଛା ଯେକୌଣସି ବଡ଼ଲୋକ ବି କୌଣସି ପୌରାଣିକ ଉପରେ କୌଣସି ଧାରାବାହିକ ହେଉ କୌଣସି କଥା ଆଲୋଚନା କରୁଥାନ୍ତି ତାହେଲେ ମୋତେ ସେଇ ସବୁ କଥା ମୋତେ ଶୁଣିବାକୁ ଭଲ ଲାଗେ ମୋତେ କିଛି ପୌରାଣିକ ଉପରେ ଜାଣିବାର ବହୁତ ଇଚ୍ଛା ବି ମଧ୍ୟ ସବୁବେଳେ ଥାଏ ସେଥିପାଇଁ ମୁଁ ମହାଭାରତଟା କୁ ସବୁବେଳେ ଦେଖେ କାହିଁକି ମହାଭାରତରେ ଯେମିତି ଶ୍ରୀକୃଷ୍ଣ ଅର୍ଜୁନ ଭୀମ ତା'ପରେ ଶକୁନି ଦୁର୍ଯ୍ୟୋଧନ ଏମାନଙ୍କର ଯୋଉ ଚରିତ୍ର ଥିଲା ସେଇ ଚରିତ୍ର ଗୁଡ଼ିକୁ ମତେ ଜାଣିବାରେ ମୋତେ ସାହାଯ୍ୟ କରେ ଆଉ ମହାଭାରତରେ ବହୁତ କିଛି ଜିନିଷ ଆମେ ଶିଖିପାରିବା ଭଗବାନଙ୍କ ବିଷୟରେ କ'ଣ ସେମାନେ କ'ଣ ଲୋକମାନଙ୍କ ହିତରେ କ'ଣ କରିଛନ୍ତିି ଆଉ କ'ଣ ସବୁ ଧର୍ମ କାମ କରିଛନ୍ତି କ'ଣ ସବୁ ଅଧର୍ମ ହେଇଛି ଅଧର୍ମ କାହାକୁ କୁହାଯାଏ ଧର୍ମ କାହାକୁ କୁହାଯାଏ ଏଇସବୁ ଜିନିଷ ମହାଭାରତ ଭିତରେ ଅଛି ସେଥିପାଇଁ ମହାଭାରତ ସିରିଏଲ୍ ଟି ମୋତେ ବହୁତ ପସନ୍ଦ ଲାଗେ ଆଉ ସେଥିରେ ସାଧାରଣତଃ ସ୍ୱୟଂ ଶ୍ରୀକୃଷ୍ଣଙ୍କର ଲୀଳା ତା ଭିତରେ ସ୍ଥାନ ପାଇଛି ଆଉ ସର୍ବଶ୍ରେଷ୍ଠ ତାଙ୍କ ବିନା ହିଁ କିଛି ନାହିଁ ଆଉ ସେଥିପାଇଁ ମୁଁ ଭଗବାନଙ୍କୁ ବହୁତ ବିଶ୍ୱାସ କରିଥିବାରୁ ମୋତେ ପୌରାଣିକ କଥା ଶୁଣିବାକୁ ମୋତେ ଭଲଲାଗେ ସେଥିପାଇଁ ମୁଁ ମହାଭାରତ ସିରିଏଲ୍ ଟିକୁ ବହୁତ ପସନ୍ଦ କରେ